ସାର ନମସ୍କାର ଆଉ ଆମ ପୁରୀର ଯେଉଁ ଉପମା ଡାଲମା କ'ଣ ପାଇଁ ପ୍ରସିଦ୍ଧ

ପୁରୀ ପୁରୀର ଯେଉଁ ଉପମା ଡାଲମାର ପ୍ରସିଦ୍ଧତା ବିଷୟଟା କ'ଣ ରହିଛି ଆମର ପୁରୀକି ବୁଲିବା ପାଇଁ ଗଲେ କୋଉ କୋଉ ପ୍ରସିଦ୍ଧ ଜାଗା ସ୍ଥଳୀ ଅଛି ବ୍ରହ୍ମପୁରରୁ ପୁରୀକି ଆସିବା ପାଇଁ କାହିଁ ଲୋକ ଏତେ ବିକଳିତ ହୁଅନ୍ତି ଆଜ୍ଞା ବ୍ରହ୍ମପୁରକୁ ଟୁରିଷ୍ଟ କିମ୍ବା ପର୍ଯ୍ୟଟକ ପୁରୀକି ଆସିବା ପାଇଁ କାହିଁକି ଏତେ ଭଲ ପାଆନ୍ତି ବ୍ରହ୍ମପୁରରୁ ପର୍ଯ୍ୟଟକ କାହିଁ ଉପମା ଡାଲମା ଖାଇବା ପାଇଁ ଏତେ ପୁରୀର ମାନେ ଅଭିଜ୍ଞତା କରନ୍ତି କି ସାଟିସଫାଏଡ଼ ଲାଗେ ତାଙ୍କୁ ଆଜ୍ଞା ଆମେ ଯଦି ପୁରୀରୁ ବ୍ରହ୍ମପୁର ଆସିବା ପାଇଁ ଚାହିଁବୁ ଆମେ ପୁରୀରେ ରହିବା ପାଇଁ ତା'ର ଯେଉଁ ଖାଦ୍ୟ ମେନୁ ଇଏ କରିବା ପାଇଁ ଏସବୁର କିଛି ସୁବିଧା ଅଛି

ଆଜ୍ଞା ରଖନ୍ତୁ ଆଜ୍ଞା ଆଜ୍ଞା ଧନ୍ୟବାଦ ଏତିକି ସୂଚନା ପାଇଁ ଯେବେବି ଯାଉ ଆମେ ଭିଜିଟ କରିବୁ ଆପଣଙ୍କୁ ଧନ୍ୟବାଦ